ଓଡ଼ିଶାର କଳା ଏବଂ ହସ୍ତଶିଳ୍ପ ହସ୍ତଶିଳ୍ପ କ୍ଷେତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ଅବସ୍ଥିତ ମୁଁ ଜଣେ ଚିତ୍ରକାର ଅଟେ ମୁଁ ଚିତ୍ରକାର ଚିତ୍ର କରିଥାଏ ଏବଂ ମୁଁ ନିଜେ ମୋ ହାତରେ କିମ୍ବା ପେନ୍ ମେସିନ୍ ସାହାଯ୍ୟ ବି କାଟିଥାଏ ଆଜିକାଲି ବେଶୀ ଆଜିକାଲି ବେଶୀ କରି ହାତ ତିଆରି କଳା ଏବଂ ହସ୍ତଶିଳ୍ପ କମ୍ ଦେଖାଯାଉଛି ହାତରେ କାଟିଥିବା ଚଳଚ୍ଚିତ୍ର ଏହିସବୁ ଏହିସବୁ ମୁଁ ନିଜେ ମୋ ହାତରେ ସାଙ୍ଗମାନଙ୍କ ଭାବରେ ହୋଇଥାଏ ଚଳଚ୍ଚିତ୍ର ଏହିସବୁ ମୁଁ ଚିତ୍ରମାନେ ଫେସନ୍ ଯାତ୍ରା ମାନେ ଫେସନ୍ ଡିଜାଇନ ବିଜ୍ଞାପନ ଚଳଚ୍ଚିତ୍ର ଏହି ମୋର ସାଙ୍ଗମାନଙ୍କ ଗିଫ୍ଟ ଭାବେ ଭାବରେ ଦେଇଥାଏ ଆଜି କାଲି ବିଭିନ୍ନ ପ୍ରକାର ନୂଆ ନୂଆ ଡିଜାଇନ ମାନେ ବାହାରିଛି ଯେମିତି ଭାବରେ ତିଆରି କରିଥାଏ ଚିତ୍ର କଳା ଗୋଟିଏ ମେସିନ୍ ତିଆରି କଲା ଭଳି ଦେଖାଯାଇଥାଏ ଆମ ଓଡ଼ିଶାର କଳା ଏବଂ ହସ୍ତଶିଳ୍ପୀ ଗୋଟିଏର କୋଣାର୍କ ମନ୍ଦିର ଜଗନ୍ନାଥ ମନ୍ଦିରରେ ମନ୍ଦିରରେ ଦେବଙ୍କ ଦ୍ୱାରା ଏହି ହସ୍ତଶିଳ୍ପୀ ତିଆରି କରାଯାଇଥିଲା ଓଡ଼ିଶାର କଳା ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ବିଭିନ୍ନ ପ୍ରକାର ପଥର ଖୋଦନ କରି ନିର୍ମିତ ଥିବା ମନ୍ଦିର ମସଜିଦମାନଙ୍କରେ ମଣିଷମାନେ ହାତରେ କିମ୍ବା ମେସିନ୍ ଦ୍ୱାରା ବିଭିନ୍ନ ଡିଜାଇନ୍ କରିଥାନ୍ତି ସେଇଟା ବହୁତ ସୁନ୍ଦର ଦେଖାଯାଏ ଯାଇଥାଏ